ସାମାଜିକ ଜୀବନର ପରମ୍ପରା ଆଦର୍ଶ ଓ ରାଜନୀତିକୁ ଆମେ ସଂସ୍କୃତି ବୋଲି କହିଥାଉ ଯେଉଁ ଜାତିର ଆଦର୍ଶ ଚିନ୍ତାଧାରା ଅଞ୍ଚଳ ଓ ଆମ ବିଜ୍ଞାନ କେତେ ସେ ବାଟରେ ସେତିକି ସଂସ୍କୃତି ମଧ୍ୟରେ ରହିଛି ଓଡ଼ିଶାରେ ଷାଠିଏ ପ୍ରକାର ଆଦିବାସୀ ସମ୍ପ୍ରଦାୟର ବସବାସ କରୁଛନ୍ତି ସେମାନେ ମିିଳିତ ଭାବରେ ରାଜ୍ୟରେ ବସବାସ କରନ୍ତି ଏଥି ମଧ୍ୟରୁ ତେରଟି ଆଦିବାସୀ ସମ୍ପ୍ରଦାୟର ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଅଟନ୍ତି ମାଲକାନାଗିରି ଏଇ ଜିଲ୍ଲାରେ ସୁଦୂର ଜଙ୍ଗଲ ପାହାଡ଼ରେ ବଣ୍ଡା ବଣ୍ଡାଘାଟି ହେଉଛି ବଣ୍ଡା ଜନଜାତିର ଗଡ଼ ରାଜ୍ୟରେ ମଧ୍ୟରୁ ଗୋଟିଏ ଦୁଇ ହଜାର ଏଗାର ଜନଗଣନା ଅନୁସାରେ ବଣ୍ଡା ବତିଶଟି ପାହାଡ଼ ଗ୍ରାମରେ ରହୁଥିଲେ ଭାରତର ଶହେଟି ବିକଶିତ ତଥା ଦାରିଦ୍ର୍ୟ ଜନତି ଜିଲ୍ଲା ମଧ୍ୟରେ ମାଲକାନାଗିରି ରହିଛି ବଣ୍ଡା ଲୋକମାନେ ଆଣ୍ଟ୍ରୁ ଏସିଆଟିକ୍ ଜାତିର ଅଟନ୍ତି ସେମାନେ ଜୀବନ ରେ ରହୁଥିବା ଜନ ଜମି ସହିତ ଜଡ଼ିତ ଥିଲା ପାରମ୍ପରିକ ଫସଲ ଚାଷ କରି ଛୋଟ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସ୍ୱଦେଶ ମଦ ପ୍ରସ୍ତୁତ କରି ନିଜକୁ ବଞ୍ଚାଇ ରଖୁଥିଲେ ପ୍ରବଳ ବର୍ଷା ହେବାରୁ ଉର୍ବର ଉପରେ ଭାଗକୁ ଧୋଇ ନେଉଥିଲା ଚାଷ ପ୍ରଣାଳୀ ଓ ପ୍ରଭାବିତ କରିଛି ମିଲେଟ୍ କେନ୍ଦ୍ରିତ ମିଶ୍ରିତ ଫସଲ ପ୍ରଣାଳୀରୁ ବଣ୍ଡା କୃଷକମାନେ ଧିରେ ଧିରେ ଧାନକୁ ସ୍ଥାନାନ୍ତରିତ ହୋଇଛନ୍ତି ଏହା ସେମାନଙ୍କ ମୁଖ୍ୟ ଖାଦ୍ୟ ବାହାରରେ ରହୁ ଥିବା ଲୋକମାନଙ୍କ ସହିତ ବହୁ ଥର ମୁଁ କଥାବାର୍ତ୍ତା ହୋଇଛି ସେ ସମ୍ପ୍ରଦାୟର ଲୋକମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗେ ସେମାନେ ଏତେ ସୁନ୍ଦର କଥା ହୁଅନ୍ତି ଯେ ତାଙ୍କ କଥାକୁ ବହୁତ ଭଲ ଲାଗେ ଶୁଣିବା ପାଇଁ ସେମାନେ ଆମ ଭାଷାକୁ ମଧ୍ୟ ଶୁଣନ୍ତି ସେମାନଙ୍କ କଥାକୁ ବହୁତ ଭଲ ଲାଗେ ମୁଁ ତାଙ୍କ ସହିତ ବହୁଥ ବହୁତ ଥର କଥାବାର୍ତ୍ତା କରିଛି